ହଁ ମୁଁ ଚିତ୍ରକଳାକୁ ଏକ ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଛି ଚିତ୍ରକଳା ବୃତ୍ତିର ସମ୍ଭାବନା ହେଉଛି ଯେପରିକି ଚିତ୍ରକଳା ଦ୍ୱାରା ଗୋଟିଏ ଲୋକ ଅନେକ ମାଧ୍ୟମରେ ପଇସା ଉପାର୍ଜନ କରିପାରିବ ସେ ଆଉ ବେକାର ହୋଇ ଘରେ ବସିପାରିବ ନାହିଁ ଚିତ୍ରକଳା ଏକ ଏକ କଳା ଯାହାକି ସମସ୍ତଙ୍କ ପାଖରେ ନଥାଏ ଏହା କେବଳ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦେହରେ ପାଖରେ ଦେଖାଯାଇଥାଏ ଚିତ୍ରକଳାକୁ ଏକ ବୃତ୍ତି ଭାବରେ ଆହ୍ୱାନ କରିବାରେ କାରଣ ଅଛି କାରଣ ଚିତ୍ରକଳା ଦ୍ୱାରା ଅନେକ ଲୋକ ଚିତ୍ର କରି ଚିତ୍ରର ମୂଲ୍ୟ ପ୍ରାୟ ପାଞ୍ଚ ହଜାରରୁ ଦଶ ହଜାର ଟଙ୍କାରେ ବିକ୍ରି କରିଥାନ୍ତି ଆଜିକାଲି ଚିତ୍ରର ମଧ୍ୟ ଆଦର ରହିଛି ଏବେ ଲୋକ ପୁରୁଣା ଯୁଗରେ ଜିଇଁବା ପାଇଁ ବହୁତ ଆଗ୍ରହ ପ୍ରକାଶ କରିଛନ୍ତି ଦେ ତେଣୁ ପୁରୁଣା ଯୁଗର ଚିତ୍ରକଳା ଗୁଡ଼ିକୁ ଅଧିକ ଦାମରେ ବିକ୍ରି ହଉଛି ତେଣୁ ମୁଁ ବି ଯଦି ଗୋଟିଏ ଚିତ୍ର ଚିତ୍ରକଳାର ଚିତ୍ରକଳା ବୃତ୍ତିକୁ ମୁଁ ନିଜକୁ ଆପଣାଇବାକୁ ଚାହୁଁଛି